ସମୟ ସହିତ ଓଡ଼ିଶାର ସଂସ୍କୃତି ବଦଳିବାକୁ ଲାଗିଲାଣି ଆଗରୁ ପଞ୍ଚ ସଖା ଯୁଗ ଥିଲା କବି ବଳରାମ ଦାସ ଅତିିବଡ଼ି ଜଗନ୍ନାଥ ଦାସ ସାରଳା ଦାସ ଆଉ ଆଉ ଦୁଇ ଜଣ କବି ତାଙ୍କର ନାଁ ସଠିକ୍ ଭାବରେ ମନ ମନେ ପଡ଼ୁନାହିଁ ସେମାନେ ଓଡ଼ିଆ ଓଡ଼ିଆ ଭାଷାରେ ରଚନା ବିଭିନ୍ନ ପ୍ରକାର ରଚନା କରିଥିଲେ ବିଭିନ୍ନ କବି କବିତା ଏବଂ ଗଳ୍ପ ରଚନା କରିମାନେ ଆମ ଓଡ଼ିଶାର ନାମ ରଖିଛନ୍ତି କିନ୍ତୁ ଆଜି ଆଉ ସେ ଉପେନ୍ଦ୍ର ଭଞ୍ଜ ସମୟ ନାହିଁ ସେ ସମୟର ଆଉ ସେ ମଧୁର ସମ୍ପର୍କ ଲୋକମାନଙ୍କ ମଧ୍ୟରେ ନାହିଁ ଆଜିକାଲି ଯିଏ ଯାହା କାମରେ ବ୍ୟସ୍ତ ରହୁଛନ୍ତି କିନ୍ତୁ ସେ ସମୟ ଅଲଗା ଥିଲା ସମୟରେ ସମସ୍ତେ ସମସ୍ତଙ୍କୁ ପ୍ରଧାନ୍ୟ ଦେଉଥିଲେ ସମସ୍ତଙ୍କୁ ଭଲ ପାଉଥିଲେ ସ୍ନେହ ଆପଣାରେ ଭାବୁଥିଲେ କିନ୍ତୁ ଆଜିକାଲି ଆଉ ସେସବୁ ନାହିଁ ଆଗକାଳର କବିମାନେ ପଞ୍ଚସଖା ଯୁଗର କବିମାନେ ଉପେନ୍ଦ୍ରଗଞ୍ଜ ଜଗନ୍ନାଥ ଦାସ ସାରଳା ଦାସ ବଳରାମ ଦାସ ଏମାନେ ସମସ୍ତେ କେଉଁ ଗଛ ତଳେ କିମ୍ବା କୌଣସି ଏକ ନିଛାଟିଆ ଜାଗାରେ ଶାନ୍ତିରେ ମନ ଖୁସିରେ ଲେଖୁଥିଲେ ତାଙ୍କର କବିତା ଗଳ୍ପ ପାଠ ସବୁ ଲେଖୁଥିଲେ କିନ୍ତୁ ଆଜିକାଲି ପରୀକ୍ଷାମୂଳକ ଭାବରେ କୌଣସି ଏକ ଥିଏଟର୍ରେ ଲେଖକ ଏବଂ ଲେଖିକା କବି ମାନେ ବସିକି ତାଙ୍କର କବିତା ଲେଖୁଛନ୍ତି